ମୁଁ କେନ୍ଦ୍ରାପଡ଼ାରୁ କହୁଥିଲି ମୁଁ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ୍ରୁ ମମତା ମାଝି କହୁଥିଲି ଆଜ୍ଞା ମୋର ଟିକିଏ ମୁଣ୍ଡ ପେନ୍ ହେଉଛି ଭିତରେ ମଝି ଜାଗାଟା ସଦାବେଳେ ପେନ୍ ହେଉଛି ବେଳେବେଳେ ବିନ୍ଧୁଛି ସେଥିପାଇଁ ଆଉ ଆମର ଟିକିଏ ଫାଇନାନ୍ସିଆଲ୍ କ୍ରାଇସିସ୍ ଅଛି ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ମାଧ୍ୟମରେ ଆପଣଙ୍କ ହସ୍ପିଟାଲ୍ରେ କିଛି ସାହାଯ୍ୟ ଚିକିତ୍ସା ପାଇଁ ହୋଇପାରିବ କି ଆପ୍ରୁଭ୍ ହଉଚ କି ହଁ ହଁ ସେ ବିଷୟରେ ଟିକିଏ ବୁଝିବାର ଥିଲା ସ୍କାନିଙ୍ଗ୍ ପାଇଁ କିମ୍ବା କୌଣସି ଟେଷ୍ଟ୍ ପାଇଁ କି ଏମାରାଏ ପାଇଁ କିଛି ହଁ

ଆଜ୍ଞା ଆଜ୍ଞା ହଁ କିଛି ସହାୟତା ହୋଇଥିଲେ ଆମର ଟିକିଏ ଫାଇନାନ୍ସିଆଲ୍ କ୍ରାଇସିସ୍ ଅଛି ସେଥିପାଇଁ ଆଉ ହଁ ଆଉ ଆଜ୍ଞା ହଁ ଆଜ୍ଞା ବହୁତ ଦିନ ହୋଇଗଲାଣି ତ ସେଥିପାଇଁ ମୁଣ୍ଡଟା ବହୁତ ପେନ୍ କିଛି ଜାଣି ହେଉନି ଏମିତି ମାସରେ ପନ୍ଦରଦିନ ହେଉଛି ଠିକ୍ ଅଛି ଆଜ୍ଞା ହଁ ମୁଁ ଯୋଗାଯୋଗ କରିକି ଯିବି ଯିବି ଆଉ ହଁ ହଁ ଆପଣଙ୍କୁ ହଁ ଆପଣଙ୍କ ସହିତ ଯୋଗାଯୋଗ କରିବି ଡେଟ୍ ଆଉ ଠିକ୍ କରିକିନା ତା'ପରେ ଯିବୁ ଆଉ ସୁବିଧା ଦେଖିକି ଆଜ୍ଞା ଆଜ୍ଞା ନାହିଁ ଆମେ ଯିବା ପୂର୍ବରୁ ହଁ ଆପଣଙ୍କୁ ଇନଫର୍ମ୍ କରିକିନା ଆଉ ନ୍ୟୁରୋଲୋଜି ଅଛନ୍ତି କି ନାହିଁ ସବୁ ବିଷୟରେ ଜାଣିକି ଟେଷ୍ଟ୍ ପାଇଁ ସବୁ ପାଇଁ ଜାଣିକି ତା'ପରେ ଯିବୁନା ହଁ ହଁ ଆଧାର କାର୍ଡ଼୍ ଆଉ ହଁ ହଁ ସବୁ ଡକୁମେଣ୍ଟ୍ ନେଇଯାଇଥିବୁ ଯାହାହେଲେ ଦରକାର ହଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ସବୁ ନେଇଯାଇଥିବୁ ଆଉ ଆଜ୍ଞା ଖାଲି ପେଟରେ ଯିବାକୁ ପଡ଼ିବ ଆଜ୍ଞା ଆଜ୍ଞା ମନସ୍କାର